ଆମ ଅଞ୍ଚଲ୍ରେ ବିଭିନ୍ନ ଫସଲ ଚାଷ କରାଯାଏ ସେ ଗୁଡ଼ିକ ମଧ୍ୟରେ ବିଶେଷ କରି ଧାନ

ଡାଲି ଜାତୀୟ ଶସ୍ୟ ଚାଷ କରାଯାଏ ସେହି ଧାନ ବର୍ଷା ଋତୁରେ ଚାଷ କରାଯାଏ ଏବଂ ଡାଲି ଜାତୀୟ ଶସ୍ୟ ଆଉ ଗୋଟେ ଅନ୍ୟ ଋତୁରେ ଚାଷ କରାଯାଏ ସେହି ବର୍ଷା ଋତୁରେ ଚାଷ କରାଯାଉଥିବା ଡାଲି ଜାତୀୟ ଧାନ ଜାତୀୟ ବା ଚାଉଳ ଅନେକ ମହତ୍ଵପୂର୍ଣ୍ଣ ରହିଛି ଆମ ଅଞ୍ଚଳରେ ଏହା ଅଧିକ ପରିମାଣରେ ଚାଷ କରନ୍ତି